ହଁ ମୁଁ ୟୁପିଏଫ୍କୁ ଦେଖିଛି ଏଲିଏନ୍ସ୍ ଏବଂ ଅନ୍ୟ ଗ୍ରହରେ ଜୀବନ ବିଷୟରେ କିଛି କହିବାକୁ ମୁଁ ଯାଉଛି ଆମ ପୃଥିବୀ ଏମିତି ଅନେକ ଗ୍ରହ ଅଛି ବୁଦ୍ଧ ଶୁକ୍ର ଶନି ରାହୁ କେତୁ ସେଇ ଗ୍ରହମାନଙ୍କ ବିଷୟରେ ମୁଁ କିଛି କହିବାକୁ ଯାଉଛି ଯଦି ଜଣେ ବ୍ୟକ୍ତିଙ୍କୁ ଶନି ଗ୍ରହ ଯଦି ଲାଗିଛି ତାହେଲେ ସେ ଶନି ଗ୍ରହରୁ କେମିତି ମକୁଳିବେ ସେଇ ଚିନ୍ତାରେ ସେମାନେ ରହିଥାନ୍ତି ଏବଂ ଶନି ଗ୍ରହ ଯଦି ଜଣେ ବ୍ୟକ୍ତିଙ୍କୁ ଲାଗିଛି ତାହେଲେ ସେ ବହୁତ ଅସୁବିଧାରେ ରହିଥାନ୍ତି ବହୁତ କଷ୍ଟରେ ତାଙ୍କ ଜୀବନ ବିତିଥାନ୍ତି ଏବଂ ସେ କେମିତି ସେ ଶନି ଗ୍ରହରୁ ମୁକୁଳିବେ ସେଇ ଚିନ୍ତାରେ ପଡ଼ିଥାନ୍ତି ଏବଂ ସେଇ ଲୋକଟା ଅନ୍ୟ ଜଣ ଲୋକଙ୍କୁ ବୁଝିଥାନ୍ତି କି ଯଦି ମୋତେ ଶନି ଗ୍ରହ ଲାଗିଛି ତ ମୁଁ କେମିତି କଲେ ଭଲ ହେବି ସେ ଶନି ଗ୍ରହରୁ ମୁକୁଳିବି ତ ଅନ୍ୟ ଏକ ଜଣେ ବ୍ୟକ୍ତି ସେଇ ବ୍ୟକ୍ତିଙ୍କୁ ବୁଝେଇଥାନ୍ତି ଯେ ମୋତେ ଯଦି ଶନି ଗ୍ରହ ଲାଗିଛିି ତାହେଲେ ବ୍ରାହ୍ମଣଙ୍କ ପାଖକୁ ଯାଇ ତୁ ବୁଝି ନେଇକି ମୋତେ ଶନି ଗ୍ରହ ଲାଗିଛି ତ କେମିତି କରି ମୁଁ ଭଲ ହେବି ସେ ବ୍ରାହ୍ମଣ କହିବେ ଶନି ଗ୍ରହ ଯଦି ଲାଗିଛିି ତାହେଲେ ତୁମ ଘରରେ ଗୋଟେ ହୋମ ଯଜ୍ଞ କରିବା ଏବଂ ହ ହୋମ ଯଜ୍ଞ କଲେ ସେ ଗ୍ରହରୁ ମୁକୁଳିବୁ ଯଦି ଯଦି ଶନି ଗ୍ରହ ତୋତେ ଯଦି ଲାଗିଛି ତାହେଲେ ସେ ଶନି ଗ୍ରହରୁ ମୁଁ ତୋତେ ମୁକୁଳେଇବି ବୋଲି କହିଛନ୍ତି ବ୍ରାହ୍ମଣ ତ ସେଇ ଲୋକଟା ବି ହଁ କହିକି ଘରକୁ ଆସେ ଏବଂ ଶନି ଗ୍ରହ ବିଷୟରେ ଯୋଉ ସବୁ ଜିନିଷ ବ୍ୟବହାର ଲାଗିଥାଏ ସେଇ ଜିନିଷ ମାନେ ଆଣନ୍ତି ଏବଂ ସେ ଶନି ଗ୍ରହର ପୂଜା କରିଥାନ୍ତି ଏବଂ ସେ ପୂଜା କଲାବେଳେ ବ୍ରାହ୍ମଣ ବହୁତ ବହୁତ ମନ୍ତ୍ର ଜାପ କରିଥାନ୍ତି ଏବଂ ସେଇଥିରୁ ସେ ସେ ବ୍ୟକ୍ତି ଜଣଙ୍କର ଶନି ଗ୍ରହ କଟିଥାଏ ଏବଂ ଏମିତି ଅନେକ ଗ୍ରହ ଅଛି ଯେମିତି ଅନେକ ବ୍ୟକ୍ତିଙ୍କୁ ସବୁ ଗ୍ରହ ଭିତରୁ ଗୋଟେ ଗୋଟେ ଗ୍ରହ ଲାଗିଥାଏ ତେଣୁ ସେଥିପାଇଁ ଗ୍ରହମାନେ ଏବଂ ମଣିଷଙ୍କ ଠାରେ ଗ୍ରହମାନଙ୍କ ଲାଗିବାରେ ସୁନିଶ୍ଚିତ ଥାଏ ଏବଂ କୌଣସି ଗ୍ରହ ଯଦି ଜଣେ ବ୍ୟକ୍ତିକୁ ତାଙ୍କ ଆକର୍ଷଣୀୟରେ ରଖିଥାନ୍ତି ଏବଂ ଗ୍ରହ ଲାଗିଥାଏ ତ ସେଇ ଜଣେ ବ୍ୟକ୍ତି ଗ୍ରହ ଲାଗିଥିବାରୁ ତାଙ୍କ ଘରେ ସବୁବେଳେ ଅଶାନ୍ତି ହୋଇଥାନ୍ତି ଏବଂ ସେ ସେ ତାଙ୍କ ଘରେ କେବେ ବି ସୁଖ ଶାନ୍ତିରେ ରହିପାରନ୍ତି ନାହିଁ ଗ୍ରହ ଏମିତି ଗୋଟେ ଜିନିଷଟେ ଯେ ଯୋଉ ଘରେ ଯଦି ଗ୍ରହଟା ଲାଗିଯାଉଛି ସେ ଘରରୁ ଗ୍ରହ ଅତି ସହଜରେ ଯାଉନି ଏମିତିକି ବହୁତ ପୂଜା ବିିଧି ପାଠ କଲେ ଯାହାକି ତାଙ୍କ ଘରରୁ ସେଇ ଗ୍ରହଟା ଯାଉଛି